ଏଇ ଆମ ଅଞ୍ଚଳରେ ପକ୍ଷୀମାନେ ଦିଶନ୍ତି ରୂପ ମଣ୍କା ଗୁରୁ ତିତିର୍ ହଂସଲି ତା'ପରେ ଗଲା ଯେ ପିରୁଲ୍ ଗଲା ଯେ ତାମାନେ ଗିଧନ୍ ବାଣ୍ଡୁଚେରି ଅନେକ ଏଇ ଭଳିଆ ଅନେକ ଚେରି ଅଛନ୍ତି ତା'ପରେ ଗଲା ଯେ ବାଟି ଚେରି ବାଟି ଚେରି ମଧ୍ୟ ଆମକୁ ଉପକାରିତା କଥା କହନ୍ତି ମଣ୍କା ବି କଥା କହନ୍ତି ତା'ପରେ ରୂପ ଚପାଚେରି ଚପାଚେରି ବହୁତ ଆମର ପୁଷ ମାନନ୍ତି ଉପକାରିତା ଘରର ସାମାନ୍ ସଂଗ୍ରହ ସବୁ କିଏ ଲୋକ ଗୁଟେ ଆସିଲେ ବି କହନ୍ତି ଆମକୁ ଉପଦେଶ ଦିଅନ୍ତି ତା'ପରେ ହଂସରଲି ହଂସରଲି ବି ଆମର ବହୁତ ସୌନ୍ଦର୍ଯ୍ୟ ପାରା ବି ପାରା ଅନେକ ଉପକାର ଆଗକୁ ଚିଠିମାନେ ଯାଆସ କରୁଥିଲେ ପାରା ଦ୍ୱାରା ପାରା ବି ଅନେକ ଗୁଣ ଆମକୁ ଦିଅନ୍ତି ଏହି ଅଞ୍ଚଳରେ ଆମର ବହୁତ ଜିନିଷ ପକ୍ଷୀମାନେ ଆମକୁ ଦିଶନ୍ତି ସୌନ୍ଦର୍ଯ୍ୟ ଲାଗନ୍ତି ଆମକୁ ବହୁତ ଜିନିଷ ଏଇ ପକ୍ଷୀମାନଙ୍କ ଦ୍ୱୀରା ଆମେ ପାଉ ଉପଲବ୍ଧ ପାଉଁ ତା'ପରେ ଗଲା ଯେ ଅମାର ପିରୁଲ ପିରୁଲ ବି ବହୁତ ସୌନ୍ଦର୍ଯ୍ୟ ତା'ପରେ ଚଟିଆ ବଗ ବଗ ବି ବହୁତ ଭଲ ଆମକୁ ଲାଗେ ଏହି ତା'ପରେ ଗିଧନ ଚେରେ ବି ବହୁତ ଆକାଶକୁ ତମର ଉପର୍ କେ ଉଠି ଉଠିଛି ଏମିତି ତା'ପରେ ଗଲା ଯେ ଆର୍ ବଡ଼ ଚେରେ ଗୋଟେ ଅଛନ୍ତି ଅନେକ ଜିନିଷ ଚେରେ ଅଛନ୍ତି ଏଣିକି